ଓଡ଼ିଶାରେ କୃଷି କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ପ୍ରମୁଖ ଆଇନ୍ମାନଙ୍କ ମଧ୍ୟରୁ କିଛି ହେଉଛି ଜମି ଅଧିଗ୍ରହଣ ଜଳସେଚନ ଋଣ ମାର୍କେଟିଂ ଜମି ଅଧିଗ୍ରହଣ ଦ୍ୱାରା ଯୋଉମାନେ କି ଜମି ଚାଷ କରିଥାନ୍ତି ଅନ୍ୟମାନଙ୍କ ଠାରୁ ଆଣିକି ତ ସେମାନେ ଯାହା ସବୁ ଚାଷ ହେଇସାରିବା ଫସଲ ହେଇସାରି ପାଇସାରିବା ପରେ ଯୋଉମାନଙ୍କର ଜମି ସେମାନଙ୍କୁ ସେମାନଙ୍କୁ ଅଧିକ ମାତ୍ରାରେ ଫେରେଇବାକୁ ପଡ଼ିଥାଏ ଦେନ୍ ସେକେଣ୍ଡ୍ ରେ ଆସୁଛି ଜଳସେଚନ ଜଳସେଚନ ଯେହେତୁ ଉନ୍ନତମାନର ଜଳସେଚନ ହେଇପାରୁନି ଯା ତା'ଦ୍ୱାରା ବହୁତ ଚାଷ ଫସଲ ମଧ୍ୟ ଖରାପ୍ ହେଇଯାଇଥାଏ ଏବଂ ବହୁତ ଲସ୍ରେ ମଧ୍ୟ ଆମେ ପଡ଼ିଥାଉ ଋଣ ମାର୍କେଟିଂ ଋଣ ମାର୍କେଟିଂ ମାନେ ଆଜିକାଲି ମାର୍କେଟିଂ ମାର୍କେଟ୍ରେ ବହୁତ ଭଲ ବହୁତ ଖରାପ୍ ଲୋକମାନେ ଅଛନ୍ତି ଯୋଉମାନେ କି ଆମକୁ ଠକି ଆମଠୁ ବହୁତ କମ୍ ଟଙ୍କା ଋଣ ଦେଇକି ସେଇଟା ଅଧିକ ଟଙ୍କା ଋଣ ସରକାରଙ୍କ ଠୁ ନେଇ ଯାଇଥାନ୍ତି ଯାହାଦ୍ୱାରାକି ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ ଓଡ଼ିଶାର କୃଷି କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରମୁଖ ଆଇନ୍ ଉପଲବ୍ଧ କରିବା ଦରକାର୍